ଛୋଟ ବ୍ୟବସାୟ ଯେଉଁଟାକି କଫି କଫି ମାଧ୍ୟମରେ କଫିର ଚାହିଦା ବହୁତ ବଢ଼ି ଚାଲିଛିି କଫି ଚାଷ କରି ଅନେକ ଲାଭାନ୍ଵିତ ହେଇପାରୁଛନ୍ତି ଚାଷୀ କଫିର ଫଳ ମଞ୍ଜି ବିକ୍ରି କରି

ହିଲ୍ଟର ମାଧ୍ୟମରେ ପାଉଡ଼ର ପ୍ରସ୍ତୁତ କରି ବିଶ୍ୱ ଦରବାରରେ ବିଦିତ ହେଇପାରିଛି ଆଉ ଗୋଟେ ହେଲା ସିଲେଇ ସିଲେଇର ଚାହିଦା ବହୁତ ଅଛି ସିଲେଇ ଗ୍ରାମୀଣ ଝିଅମାନଙ୍କୁ ଗଭର୍ଣ୍ଣମେଣ୍ଟ ମାଧ୍ୟମରେ ସିଲେଇର ଶିକ୍ଷା ଦିଆଯାଉଛି ସେମାନେ ସେ ସିଲେଇକୁ ଉପଯୋଗ କରି ବ୍ୟବସାୟ କରିପାରୁଛନ୍ତି ନିଜକୁ ସ୍ୱାବଲମ୍ବୀ କରିପାରୁଛନ୍ତି ସିଲେଇ କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି ଯେଉଁଟାକି ସେମାନଙ୍କୁ ଆର୍ଥିକ ଅଗ୍ରସର ଦିଗରେ ସହାୟତା ହେଉଛି